ହଁ ଆଜ୍ଞା ରେଷ୍ଟୁରାଣ୍ଟ ମାଲିକ୍ କହୁଥିଲେ କି ହଁ ମୁଁ ଯେଉଁ ଜିନିଷ ଅର୍ଡ଼ର କରିଥିଲି ସେ ଜିନିଷ କିଛିଟା ମିସିଂ ଅଛି ଯେନ୍ଟାକି ଆପଣଙ୍କର ଡେଲିଭରି ବୟ ଆଣିନାହାନ୍ତି ଦି ତ ମୋତେ ସେ ଜିନିଷ ଦରକାର ଆପଣ ଯେମିତି ହେଲେ କଣ୍ଟାକ୍ଟ କରିକିରି ଆପଣଙ୍କ ଡେଲିଭରି ବଏକେ କହନ୍ ଯେ ସେ ମୋତେ ମୋର ଯେନେ ମିଶିଯାଇଛି କିଛିଟା ଅର୍ଡ଼ର ଥିଲା ଆଉ ସେ ଜିନିଷ ମୋତେ ଦରକାର ଅଛି ଆର୍ ମୋତେ ଆଣିକିରି ଦେବେ